ଆଗରୁ ଭାରତ ବର୍ଷରେ ଆୟୁର୍ବେଦିକ ଆୟୁର୍ବେଦିକ ଔଷଧ ସବୁ ଚାଲିଥିଲା ଏବେ ଯେଉଁ ବ ମାନେ ବର୍ଷ ବଢ଼ିଆ ଭିତରେ ଏବେକା ଲୋକମାନେ ଏଲୋପାତି ଏଲୋପାତି ଖାଇକିନା ମଧ୍ୟ ବହୁତ ରୋଗରୁ ମଧ୍ୟ ବି ବଞ୍ଚିତ ହେଉଛନ୍ତି ଏହା ଖାଇବା ଦ୍ୱାରା ଏବେ ଏଲୋପାତିର ମାତ୍ରାରେ ବହୁ ବୃଦ୍ଧି ପାଇଚି ପ୍ରାୟ ଅଧିକା ଭାରତର ଅଧିକାଂଶ ପୃଥିବୀର ପ୍ରାୟ ଅଧିକାଂଶ ଲୋକ ଏଲୋପାତି ଏ ଔଷଧ ଖାଇକି ଦେହକୁ ସୁସ୍ଥ ରଖୁଛନ୍ତି ଏଥିରେ ଏଲୋପାତି ଲୋକ